ଆମର ଗୋଟିଏ ବଡ଼ ବଗିଚା ଅଛି ସେଇଠି ଆମେ ବିଭିନ୍ନ ପ୍ରକାରର ଗଛ ଲଗାଇଛୁ ଆମର ଆମ୍ବ ଗଛ କଦଳୀ ଗଛ ଆଉ ଜାମୁ ବରକୋଳି କମଳା ଲିଚୁ ସପେଟା ଇତ୍ୟାଦି ଆମେ ବହୁତ ପ୍ରକାରର ଗଛ ଲଗାଇଛୁ ଆଉ ସାଇଡ଼୍ରେ ଆମେ ପରିବା ଚାଷ ମଧ୍ୟ କରୁଛୁ ସେଇଠି ଆମର ଗଛ ପତ୍ରରେ କିଛି ରୋଗର ସମସ୍ୟା ଥିଲେ ପତ୍ର ହଳଦିଆ ପଡ଼ିଯାଏ କିମ୍ବା ପୋକ ବହୁତ ଲାଗିଯାଏ ଆଉ ସେଇଆକୁ ସବୁ ଆମେ ସଫା କରିଥାଉ ପୋକ ଲାଗିଗଲେ ସ୍ପ୍ରେ ମାରିଥାଉ ଆଉ ହଳଦିଆ ପଡ଼ିଯାଇଥିଲେ ସେଇ ପତ୍ରଆକୁ ଛିଡ଼ାଇକି ଆମେ ତା'ର ମଧ୍ୟ ଇଏ କରିଥାଉ ଆଉ ବଡ଼ମାନଙ୍କ ପାଖରୁ ଆମେ ପରାମର୍ଶ ନେଇଥାଉ ତଥାପି ବି ଯଦି ଗଛର କିଛି ଉନ୍ନତି ନ ଦେଖାଯାଏ ତାହେଲେ ଆମେ ନର୍ସରୀ ପାଖରୁ ବୁଝା ପରାମର୍ଶ ନେଇକି ଗଛର ଯତ୍ନ ନେଇଥାଉ ତା'ର ସ୍ୱାସ୍ଥ୍ୟ ପାଇଁ ଆମେ ତାକୁ ଗୋବର ଖତ ସାର ପାଣି ଠିକ୍ ସମୟରେ ଆମେ ବ୍ୟବହାର କରିଥାଉ ଆଉ ଘରୁ ଯେଉଁ ଚା ପତି ବାହାରେ ସେଇଠାରେ ପରିବା ଗଛରେ କିମ୍ବା କୌଣସି ବି ଗଛରେ ଦେଲେ ସେଇ ଗଛ ବହୁତ ଭଲ ଦେଖାଯାଏ ତା'ର ଫୁଲ ଫଳ ବହୁତ ଭଲ ହୁଏ ସେଥିପାଇଁ ଆମେ ବହୁତ ଭଲ ଭାବରେ ଯତ୍ନ ନେଇଥାଉ ଗଛ ପତ୍ରର